ମୁଁ ଆମ ସ୍କୁଲରେ ପଢ଼ୁଥିବା ସମୟରେ ନାଚକୁ ବହୁତ ଭଲପାଏ ଯେହେତୁ ମୋର ନାଚ ପ୍ରିୟ ଏବଂ ସ୍କୁଲରେ ଆୟୋଜନ ହୋଇଥିବା ନୃତ୍ୟ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ଅନେକ ପୁରସ୍କାର ପାଇ ଅଛି ଏବଂ ଏହି ମୋର ନାଚକୁ ଦେଖି ଦର୍ଶକ ଏବଂ ମୋର ଘରଲୋକ ଏବଂ ଶିକ୍ଷକ ଶିକ୍ଷକ ସମସ୍ତେ ବହୁତ ଭଲପାଆନ୍ତି ଏବଂ ସ୍କୁଲ ସମୟରୁ ଏପର୍ଯ୍ୟନ୍ତ ମଧ୍ୟ ମୁଁ ନାଚକୁ ବହୁତ ଭଲପାଏ ଏବଂ ଯେପରିକି ଆମର ସ୍କୁଲରେ ଆୟୋଜନ ହୋଇଥିବା ନୃତ୍ୟ ସେଠାରେ ମଧ୍ୟ ଭାଗ୍ୟ ଭାଗ ନେଇ ମୁଁ ପୁରସ୍କାର ଜିତି ପାରିଛି ଏବଂ ଆମର କନ୍ଧମାଳ ମହୋତ୍ସବ ଏବଂ ସେଥିରେ ମଧ୍ୟ ଭାଗ ନେଇ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ମୁଁ ପାଇ ଅଛି ଏବଂ ମୋର ନାଚ ଦେଖି ନାଚ ଶିକ୍ଷକ ମୋତେ ଅଧିକ ଶିଖେଇବା ପାଇଁ ଚାହିଁଛନ୍ତି ଏବଂ ମୁଁ ସେଥିରେ ମଧ୍ୟ ଖୁସିରେ ଶିଖିବା ପାଇଁ ଯାଇଥାଏ ଏବଂ ଅନେକ କ୍ଷେତ୍ରରେ ଭାଗ ନେଇ ପୁରସ୍କାର ଆଣିଥିବା ହେତୁ ମୋ ଶିକ୍ଷକ ମଧ୍ୟ ମୋତେ ବହୁତ ଭଲ ପାଆନ୍ତି ଏବଂ ଘରଲୋକ ମଧ୍ୟ ମୋତେ ବହୁତ ଭଲ ପାଆନ୍ତି